ଭାରତୀୟ ଚଳଚ୍ଚିତ୍ର ଏବଂ ସଙ୍ଗୀତ ଆମର ବହୁତ ଭଲ ହେଇଥାଏ ଏହା ଆଧ୍ୟାତ୍ମିକ ଧାରାବାହି ଆଧ୍ୟାତ୍ମିକ ଓ ପୌରାଣିକ ଧାରାବାହିକ ରେ ବିଶେଷ କରି ହୋଇଥାଏ ତେଣୁ କରି ଏହା ବହୁତ ଭଲ ଲାଗିଥାଏ ମତେ ପୌରାଣିକ ଧାରାବାହିକ ଦେଖିବାକୁ ଭଲ ଲାଗିଥାଏ ମୋର ପ୍ରିୟ ଅଭିନେତା ଅନୁଭବ ମହାନ୍ତି ପ୍ରିୟ ଅଭିନେତ୍ରୀ ବର୍ଷା ମହାନ୍ତି ସିନେମା ମତେ ବହୁତ ଭଲ ଲାଗିଥାଏ ତୁ ଥିଲେ ମୋ ଡର କାହାକୁ ଧନ ରେ ରହିବୁ ଶପଥ ମୋର ପୁଅ ମୋର କଳା ଠାକୁର ହିରୋ ନମ୍ବର ୱାନ ତୁ ମୋ ଲଭ ଷ୍ଟୋରି ମୋ ହାତ ଧରି ଚାଲୁଥା ଏସବୁ ଫିଲିମ ମତେ ବହୁତ ଭଲ ଲାଗିଥାଏ ଅନୁଭବ ମହାନ୍ତିଙ୍କର ଆଉ ମୋର ପ୍ରିୟ ଗାୟକ ହଉଛନ୍ତି ହ୍ୟୁମାନ ସାଗର ଅସୀମା ପଣ୍ଡା ଓ ନମିତା ଅଗ୍ରୱାଲ ମ୍ୟାଡ଼ାମ ମତେ ଏମାନଙ୍କୁ ଗୀତ ବହୁତ ଭଲ ଲାଗିଥାଏ ଆଉ ଆମ ଭାରତୀୟ ସଙ୍ଗୀତ ଓ ଚଳଚ୍ଚିତ୍ର ବହୁତ ଭଲ ଲାଗିଥାଏ ଏହା ବିଶେଷ କରି ଏମାନଙ୍କୁ ରାମାୟଣ ମହାଭାରତ ଇତ୍ୟାଦି ଦେଖିବାକୁ ବହୁତ ଭଲ ଲାଗିଥାଏ ଏହା ଆମର ସମସ୍ତେ ଦେଖିଥାନ୍ତି ରାମାୟଣ ମହାଭାରତ ଆଉ କୃଷ୍ଣ ଭଜନ ଶୁଣିବାକୁ ବହୁତ ଭଲ ଲାଗିଥାଏ କୃଷ୍ଣ ଭଜନ ଆଉ ଅନ୍ୟ ସମସ୍ତ ଗୀତ ମଧ୍ୟ ଶୁଣିବାକୁ ବହୁତ ଭଲ ଲାଗିଥାଏ ଆଉ ମତେ କମେଡ଼ି ଫିଲ୍ମ ବହୁତ ଭଲ ଲାଗିଥାଏ ଆମ ଓଡ଼ିଆ ଅଭିନେତା ପପୁ ପମପମ ତାଙ୍କର ସବୁ କମେଡ଼ି ଫିଲ୍ମ ମୁଁ ବହୁତ ଭଲ ଭାବରେ ଦେଖିଥାଏ ଆଉ ବହୁତ ଖୁସି ମଧ୍ୟ ହେଇଥାଏ ତାଙ୍କ ଫିଲ୍ମ ଦେଖିକି ଓ ମତେ ଲକ୍ଷ୍ମୀ ପୁରୁଣା ଦେଖିବାକୁ ଭଲ ଲାଗେ ଶୁଣିବାକୁ ଭଲ ଲାଗେ ଆଉ ଜଗନ୍ନାଥ ଭଜନ ଦେଖିବାକୁ ବହୁତ ଭଲ ଲାଗିଥାଏ